ପିଲାଦିନରୁ ଆମର ଇତିହାସ ଜାଣିବାରେ ଆ ଜାଣିବାକୁ ବହୁତ ଆଗ୍ରହୀ କାରଣ ଇତିହାସରୁ ହିଁ ଆମେ ଆମର ପୁରାତନର କଥା ବିଷୟରେ ଜାଣିବାକୁ ପାଇଥାଉ ଯାହାଫଳରେ କି ଆମୁକୁ ନୂତନ ନୂତନ ଜିନିଷ ବା ନୂତନ କିଛି ଅ ଆମକୁ ମାନେ କିଛି ବି କରିବାପାଇଁ ସେ ସାହାଯ୍ୟ କରିଥାଏ ଯାହାଫଳରେ କି ଆମର ସ୍ଵାଧୀନତା ସଂଗ୍ରାମୀମାନେ ଯେଉଁ ଥିଲେ ତାଙ୍କର କିଛି ଆହ୍ବାନ ବା ସ୍ଵାଧୀନତା ପାଇଁ କିଛିଟା ଟିପ୍ସ ଆମୁକୁ ଦେଇଥାନ୍ତି ଯାହାଫଳରେ କି ଆମେ ସେଇଟାକୁ ଓ ସେଇଟାକୁ ସହଜ କରିକି ଆମେ ଆଗୁକୁ ବଢ଼ିଥାଉ ଆଉ ଆମର ଓଡ଼ିଶାରେ ତ ବହୁତ ଅ ସ୍ଵାଧୀନତା ସଂଗ୍ରାମୀ ଅଛନ୍ତି ଯେମିତି ହେଲେ ମଧୁସୂଦନ ଦାସ ଗୋପବନ୍ଧୁ ଦାସ ଆଉ ଅ ଚାଖି ଖୁଣ୍ଟିଆ ଇତ୍ୟାଦି ସବୁ ଅ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଦ୍ଵାରା ହିଁ ଓଡ଼ିଶା ଅ ଓଡ଼ିଶା ଗୋଟେ ସ୍ଵାଧୀନ ରା ସ୍ଵାଧୀନ ଓଡ଼ିଶା ସ୍ଵାଧୀନତା ପାଇପାରିଛି ଆଉ ଓଡ଼ିଶା କେବଳ ଓଡ଼ିଶା ନୁହେଁ ପୁରା ଭାରତ ଯାହାଫଳରେ କି ଆମେ ନିଜକୁ ଗର୍ବିତ ଅନୁଭବ କରୁ ଏବଂ କରିବା କରିବା ଦରକାର ମଧ୍ୟ